ଦିନେ ମୁଁ ମୋ ସାଙ୍ଗ ଘରକୁ ବୁଲିବାକୁ ଯାଇଥିଲି ସେଠାକୁ ଗଲା ପରେ ଦେଖିଲି ମୋ ସାଙ୍ଗ ସହିତ ତାଙ୍କ ସାହିର ଆଉ କେତେ ଜଣ ତା' ସହିତ ବସି ନିଜ ନିଜ ମୋବାଇଲ୍ରେ ଗୋଟିଏ ଗେମ୍ ଖେଳୁଛନ୍ତି ତା'କୁ ମୁଁ ପଚାରିଲି କ'ଣ କରୁଛୁ ସେ ମୋତେ ଉତ୍ତର ଦେଲା ବସିକି ମୋବାଇଲ୍ରେ ମୋ ସାଙ୍ଗ କହିଲା ଚେସ୍ ଖେଳୁଛି ମୁଁ ପଚାରିଲେ ଏଇଟା ଖେଳିବା ଦ୍ୱାରା କ'ଣ ହୁଏ ସେ ମୋତେ କହିଲା ମୋବାଇଲ୍ରେ ପ୍ରଥମେ ଗୋଟିଏ ଆପ୍ ଡାଉନ୍ଲୋଡ଼୍ କରିବୁ ତା'କୁ ନିଜର ଫୋନ୍ ନମ୍ବର୍ ଦେଇ ଖୋଲିବୁ ଏଇଟା ଓପନ୍ ହେଲା ପରେ ତୁ ଯାହା ସହିତ ତୋର ଇଚ୍ଛା ତାହା ସହିତ ଅନ୍ଲାଇନ୍ରେ ଖେଳିପାରିବୁ ଏବଂ ଭାରତର ବିଭିନ୍ନ ଲୋକମାନଙ୍କର ସହିତ ମଧ୍ୟ ଖେଳିପାରିବୁ ଖେଳିବା ସହିତ ମଧ୍ୟ ଖେଳିବା ସହିତ ମଧ୍ୟ ଜିତି ପାରିବୁ ମୁଁ ମୁଁ